ମାଛ ଧରିବା ବିଷୟରେ କିଛି ସାଧାରଣ ମିଥ୍ୟା ବା ଭୁଲଧାରଣା ଖଣ୍ଡନ କରିବାକୁ ଚାହାଁନ୍ତି ହଁ ମୁଁ ଚାହୁଁଛି ସାଧାରଣ ମାଛଟି ବଢ଼ିବା ପାଇଁକି ତା'ର ସମୟ ତିନିମାସରୁ ଛଅମାସ ଭିତରେ ଲାଗେ କିନ୍ତୁ ଲୋକମାନେ ଚାହୁଁଛନ୍ତି କେମିକାଲ୍ ଦେଇକିରି ଆମେ କେମିତି ଅତିଶୀଘ୍ର ମାଛଟିକୁ ଦୁଇ କିଲୋରୁ ତିନି କିଲୋ କରିପାରିବୁ କିନ୍ତୁ ଏଇଟା ଭୁଲଧାରଣା ମାଛ ତିନିମାସରୁ ଛଅମାସରେ ଗୋଟିଏ କେଜି ହିଁ ହେଇପାରିବ ତା'ର ସମୟ ସେତିକି କିନ୍ତୁ ଏଇଟା ଭୁଲ ମିଥ୍ୟା ଭୁଲଧାରଣା ବି ମାଛଟାକୁ ଆମେ କେମିକାଲ୍ ଦେଇଦେଲେ ସେ ଅତିଶୀଘ୍ର ବଢ଼ିଯିବ ତା'ପରେ ଆଉ ବି ଚାହୁଁଛନ୍ତି ଆମେ ପାଣିରେ ଗୋତ କ'ଣ ସେଇଟା ଗୋବର ଆଉ ଏମିତି ଖତ ଦେଇଦେଲେ ମାଛଟାକୁ ବଢ଼ିଯିବ କିନ୍ତୁ ମାଛ ତ ବଢ଼ିବେ ନାହିଁ ତା'ଦ୍ଵାରା ପାଣିଟା ହିଁ ଅପରିଷ୍କାର ହେଉଛି ଏମିତି